ବିଭିନ୍ନ ଖାଦ୍ୟ ରୋଷେଇ ଅଭିଜ୍ଞତା ହେଉଛି ଉପମା ଭାତ ଡାଲି ତରକାରୀ ବହୁତ ସହଜ ଶୀଘ୍ର ହୋଇଯାଏ ଭାତ ଡାଲି ଡାଲିଟା ବହୁତ ଶୀଘ୍ର ହୋଇଯାଏ ଉପମା ହଉ ଭଜା ହଉ ତରକାରୀ ହଉ ଏସବୁ ବହୁତ ଶୀଘ୍ର ହୋଇଯାଏ ଆଉ କରିବାକୁ ବି ବହୁତ ଭଲ ଲାଗେ ସବୁଠୁ କଷ୍ଟ ଖାଦ୍ୟ ହେଉଛି ଆମିଷ ଚିକେନ କିମ୍ବା ମଟନ ସେସବୁ ରୋଷେଇ କରିବାକୁ ବହୁତ ସମୟ ଲାଗେ ସିଝିବା ପାଇଁ ଭାରୀ କଷ୍ଟ ହୁଏ କଷିବା ପାଇଁ ସିଝିବା ପାଇଁ ତରକାରୀ ପାଣି ଦିଆହବ ଫୁଟିବା ପାଇଁ ବହୁତ ସମୟ ଲାଗେ ଚିକେନ ମଟନ ଏସବୁ ହବା ପାଇଁ ବହୁତ ଡେରି ହୁଏ ସହଜ ସବୁଠୁ ସହଜ ରୋଷେଇ ହେଉଛି ଭଜା ଡାଲି ଉପମା ରୁଟି ଏସବୁ ହେଲା ସହଜ ରୋଷେଇ କରିବା ପାଇଁ କଷ୍ଟ ହେଉଛି ତରକାରୀ ଚିକେନ ମଟନ ମାଛ ଅଣ୍ଡା ଏସବୁ ହେଉଛି ଟିକେ ସମୟ ଲାଗେ କଷ୍ଟକର ହେଉଛି ସବୁଠୁ କଷ୍ଟକର ହେଉଛି ଚିକେନ ଯାହାକୁ ଆମେ ମାଂସ ହେଉଛି କୁକୁଡ଼ା ମାଂସ ବୋଲି କହୁ ସେ ବହୁତ ସମୟ ନିଏ ସିଝିବା ପାଇଁ ପଣସ ତରକାରୀ ସେଇଟା ବି ବହୁତ କରିବା ପାଇଁ କଷ୍ଟ ହୁଏ ଏସବୁ ଏମିତି କରି ଖାଦ୍ୟ କରିବା ପାଇଁ ବହୁତ କଷ୍ଟ ହୁଏ ସବୁଠୁ ସହଜଟା ମୋତେ ଲାଗେ ମଜା ଭଜାକୁ ଆମେ ଖୁବ୍ କମ୍ ସମୟ ଭିତରେ ରୋଷେଇ କରି ଆମେ ରାନ୍ଧି ପାରିବା ଏବଂ ଖାଇ ମଧ୍ୟ ପାରିବା ସବୁଠୁ ସହଜ ହଉଛିି ଭଜା ସବୁଠୁ କଷ୍ଟକର ରୋଷେଇ ହେଉଛି କୁକୁଡ଼ା ଚିକେନ ଆଉ ମଟନ ସେସବୁ ରୋଷେଇ କରିବା ପାଇଁ ବହୁତ କଷ୍ଟ ହୁଏ କୌଣସି ମଧ୍ୟ ବହୁତ କଷ୍ଟ ଲାଗେ ରୋଷେଇ କରିବା ପାଇଁ ଏସବୁ ବହୁତ ସହଜ ଲାଗେ ଭଜା ଛତୁ ତରକାରୀ ଏସବୁ ଡାଲି ସୁଜି ଉପମା ଏସବୁ ସିମେଇଁ ଏସବୁ କରିବା ପାଇଁ ବହୁତ ସହଜ ଆଉ ଚିକେନ ତରକାରୀ ଏସବୁ କରିବା ପାଇଁ ବହୁତ କଷ୍ଟକର ହୋଇଥାଏ